ମୋ ନାଁ ହେଉଛି ସୁପ୍ରିୟା ଦାନ ମୋ ଘର ହେଉଛି ଅର୍କଲ ବାଲମେଲା ଥାର୍ଟି ଏଇଟ୍ ମୁଁ ସେ

ପଢ଼ାଶୁଣା କରିବାକୁ ବହୁତ ଭଲ ପାଉଥିଲେ ହେଲେ ମୋ ମୁଁ ମୋ ବାପା ମୋତେ ମ୍ୟାରେଜ୍ କରରାଇଦେଲେ ମୋ ଆଉ ପଢ଼ିବା ବହୁତ ଇଚ୍ଛା ଥିଲା ହେଲେ ମୋ ପଢ଼ାଶୁୁଣା ଆଉ ହୋଇନଥିଲା ତାପରେ ବାହା ହୋଇଗଲେ ତାପରେ ମୋ ପଢ଼ାଶୁଣା ଲାଇଫ୍ଟା ମୋର ଚେଞ୍ଜ ହୋଇଗଲା ତାପରେ ମୁଁ ଆଉ କ'ଣ କରିବି ଏବେ ସଂସାର ସଂସାର ମନ ଦେଇ ଘର ସଂସାର ମନ ସଂସାର କରୁଛୁ ତାପରେ ମୋତେ ଡ୍ୟାନ୍ସ କରିବାକୁ ଭଲ ଲାଗୁଥିଲା ମୋତେ ଡ୍ୟାନ୍ସ କରିବାକୁ ଭଲ ଲାଗୁଥିଲା ମୋତେ ଗୀତ ଗାଇବାକୁ ବି ଭଲ ଲାଗୁଥିଲା ତାପରେ ଖାଇବାକୁ ସବୁକିଛି ଭଲ ଲାଗୁନି ଅଳ୍ପ କିଛି ଅଳ୍ପ କିଛି ମଝିରେ କିଛି କିଛି ଭଲ ଲାଗୁଛି ତା'ପରେ ବୁଲିବାକୁ ମୋତେ ବହୁତ ଭଲ ଲାଗୁଛି ହେଲେ ବାହା ହୋଇଗଲେ ତାପରେ ତ ବୁଲିବାକୁ ସବୁବେଳେ ମୋର ମୁଡ୍ ହେଉଛି ଯେ ମୁଁ ଯିବି ବୋଲି ମୋତେ ତ ସେମାନେ ନେଇପାରିବେନି ନା ଟାଇମ୍ ଦେଖି କାମ ସରେ ତାପରେ ହିଁ ନେଇପାରିବେ ଆଉ ନିଜ କଥା କ'ଣ କହିବି ବହୁତ କିଛି ଅଛି ଯେ କିି ଦୁଃଖ ସୁଖ ବି ଅଛି ମୋ ଜୀବନରେ ଦୁଃଖଟା ଏହି ଯେ କି ମୁଁ ଆଉ ବହି ମଁ ବହୁତ ଇଚ୍ଛା ଥିଲା ମୁଁ ପଢ଼ିବି ହେଲେ ମୋ ପଢ଼ାଶୁଣା ତ ହେଇନି ମୁଁ ମ୍ୟାରେଜ ହୋଇଗଲା ଏଇଟା ହି ଦୁଃଖ କଥା ଆଉ ଖୁସି କଥା ଏଇଟା ଯେକି ମୁଁ ବହୁତ ଭଲ ଅଛି